ମୁଁ ଗୋଟେ ସାମ୍ପୁ ବ୍ୟବହାର କରୁଥିଲି ସେ ସାମ୍ପୁ ମୁଣ୍ଡରେ ବ୍ୟବହାର କଲାପରେ ମୁଣ୍ଡର ଚୁଟି ଉଠୁଛି ରୂପି ଉଠୁଛି ସେଥିପାଇଁ ସେ ସାମ୍ପୁଟା ଆଉ ମୁଁ ଆଉ ବ୍ୟବହାର କରୁନାହିଁ ଦୟାକରି ଆପଣ ମାନେ ବ୍ୟବହାର କରିବେ ନାହିଁ